ଘୋଡ଼ା ଚଢ଼ିବା ବେଳେ ଆମେ ବିଭିନ୍ନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କଥା ଗୁଡ଼ିକ ଧ୍ୟାନ ଦେବା ଉଚିତ କାରଣ ଯଦି ସେଗୁଡ଼ିକ ଆମେ ଧ୍ୟାନ ଦେବା ନାହିଁ ତେବେ ଆମେ ଘୋଡ଼ା ଉପରୁ ପଡ଼ି ଆହାତ ହେବାର ସମ୍ଭାବନା ବହୁତ ଅଛି ପୁଣି ଘୋଡ଼ା ଉପରୁ ପଡ଼ି କେତେଜଣ ମୃତ୍ୟୁବରଣ କରିବା ମଧ୍ୟ କିଛି ବଡ଼ କଥା ନୁହେଁ ସେମିତି ଘୋଡ଼ା ଚୟନ କରିବା ସମୟରେ ଆମେ ଘୋଡ଼ାର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଦରକାର ପ୍ରଥମେ ଘୋଡ଼ାଟିକୁ ଦେଖିବା ଅଛି ଯେ ଘୋଡ଼ାଟି ବୋଲ ମାନୁଛି କି ଅମାନିଆ ଘୋଡ଼ା କାରଣ ଗୋଟିଏ ଘୋଡ଼ା ମାନେ ଯେଉଁ ଘୋଡ଼ା ମାନେ ନୂଆ କରି ସେମାନେ ଆସିଥାନ୍ତି ସେମାନେ ବୋଲ ନଥାନ୍ତି ଏବଂ ସେମାନଙ୍କ ଉପରେ ଯଦି ବସିବା ତେବେ ସେମାନେ ଖାଲି କୁଦି କୁଦି ବା ଡେଇଁ ଡେଇଁ ଆମକୁ ତଳେ ପକାଇବା ଚେଷ୍ଟା କରିଥାନ୍ତି ସେମିତି ଯଦି ଘୋଡ଼ାର ଗୋଇଠାରେ ଯଦି ଆମ ଉପରେ ପଡ଼ିବ ତେବେ ଆମ ମୃତ୍ୟୁ ମଧ୍ୟ ହୋଇପାରେ କାରଣ ଘୋଡ଼ାର ସବୁଠାରୁ ମଜବୁତ ଅଂଶ ହେଉଛି ତା' ଗୋଡ଼ ଏବଂ ତା'ର ବଳ ବା ତାହାର ଶକ୍ତି ମଧ୍ୟ ସେ ରହିଛି ଯେ ଘୋଡ଼ା ଗୋଇଠା ହିଁ ମାରେ ଏବଂ ତା' ଗୋଇଠାରେ ବହୁତ ଶକ୍ତି ଥାଏ ସେଇ ଗୋଇଠାରେ ଯେ ଏତେ ଶକ୍ତି ଥାଏ ଆମେ ଯଦି ଛାତିରେ ଆମ ସେଇଟା ବାଜିବ କିମ୍ବା ମୁହଁରେ ବାଜିବ ତେବେ ଆମ ପ୍ରାଣ ମଧ୍ୟ ଯାଇପାରେ ସେମିତି ଘୋଡ଼ା ଚୟନ କରିବା ସମୟରେ ସେଇଟା ମାନେ ଆକି ମାନୁଛି ତାହା ଦେଖିବା ନିହାତି ଦରକାର ତା'ପରେ ଘୋଡ଼ା ଟିକେ ଦେଖିବା ଯେ ଘୋଡ଼ା ଶକ୍ତ ଅଛି ନା ତା'ର କୌଣସି ଅସୁବିଧା ଅଛି ଦେଖାଉ ଗୋଡ଼ ହାତ ସବୁ ଠିକ୍ ଅଛି କି ନାହିଁ ଏବଂ ଘୋଡ଼ାଟି ଆମ ଆୟତରେ ଆସିବ କି ନାହିଁ ସେହିସବୁ କଥା ପ୍ରତି ନିହାତି ଧ୍ୟାନ ଦେବା ଦରକାର ତା'ପରେ ଯାଇ ଆମେ ଘୋଡ଼ା ଚଢ଼ିବା ଉଚିତ